ମୁଁ ଏକ ଚାଷୀ ଘରର ଛୁଆ ମୋତେ ଚାଷ କରିବା ପାଇଁ ବହୁତ ଭଲ ଲାଗେ ମୁ ଏବେ ଜମିରେ ସୁର୍ଯ୍ୟମୁଖୀ ଆଉ ମୁଗ ଆଉ ମାଣ୍ଡିଆ କୋଳଥ ଚାଷ କରିଛି ବର୍ଷା ଦିନ ହେଲେ ପୁଣି ଧାନ ଚାଷ କରାଯିବ ଚାଷ କରିବା ପାଇଁ ମୋତେ ବହୁତ ଭଲ ଲାଗେ ଏଇଥି ପାଇଁ ମୋ କ୍ୟାରିଅରକୁ ମୁଁ ଚାଷୀ ହେବା ପାଇଁ ଇଛା କଲିକି ଚାଷ କାର୍ଯ୍ୟରେ ଯେଉଁ ଭଳିଆ ଖୁସି ଥାଏ ତାହା ଅନ୍ୟ କୋଣସି ଘରୋଇ ସଂସ୍ଥାରେ ନଥାଏ ଆଉ ଚାଷରେ ଆମର ଭଲ ଅମଳ ମିଳୁଛି ଆଉ ବର୍ଷ ସାରା ପର୍ଯ୍ୟନ୍ତ ଆମର କୋଣସି ଜିନିଷ ପତ୍ର ବାହାରୁ କିଣିବାର ନାହିଁ ମୁଗ ହେଲା ଡାଲି କରିକି ଖାଇଲୁ ସୂର୍ଯ୍ୟମୁଖୀ ଅମଳ କଲୁ ତାକୁ ଆମେ ତେଲରେ ଖାଇଲୁ ଆଉ ଧାନ ହେଲା ତାକୁ ଭାତ କରିକି ଖାଇଲୁ ଆମର କୌଣସି ଜିନିଷ ପତ୍ର କିଣା କୁଣି ନାହିଁ ସବୁ ଏ ଚାଷରେ ଆମେ ରହୁଛୁ ଚାଷ କାର୍ଯ୍ୟରେ ଲିପ୍ତ ରହୁଛୁ ଆଉ ଚାଷ ଚାଷ ଆମ ପାଇଁ ଭଗବାନ ଆମେ ଏ ଚାଷ କାର୍ଯ୍ୟ କୁ କେବେ ଛାଡ଼ିପାରିବୁ ନାହିଁ ଆମେ ଚାଷୀ ଘରର ଛୁଆ ଚାଷ ହିଁ କରିବୁ